ଆମ ଅଞ୍ଚଲରେ ହିନ୍ଦୁ ଧର୍ମ ପାଳନ କରାଯାଏ ଆମେ ସ୍କୁଲରେ ସରସ୍ଵତୀ ପୂଜା ଏବଂ ଗଣେଶ ପୂଜା କରିଥାଉ ଭଲ ପାଠ ପଢ଼ିବା ପାଇଁ ଏହି ଗଣେଶ ପୂଜା ଓ ସରସ୍ଵତୀ ପୂଜା ହେଉଛି ଆମର ହିନ୍ଦୁ ଧର୍ମର ରୀତି ନିବାଜ ଆମର ଆଦି ଆଦିପୁରୁଷମାନେ ମଧ୍ୟ ଏହି ରୀତି ରିବାଜ ପାଳନ କରିକି ଆସୁଥିଲେ ଓ ଏବେ ମଧ୍ୟ ଆମେ ତାହା କରୁଅଛୁ ତ ଆମ ଇସ୍କୁଲରେ ଆମେ ସମସ୍ତେ ମିଶିକି ଚାନ୍ଦା କଲେକ୍ଟ କରିକି ହିନ୍ଦୁର ଧର୍ମ ଯୋଉ ସରସ୍ଵତୀ ପୂଜା ଓ ଗଣେଶ ପୂଜା ସେଇଟା ପାଲନ କରୁ ଛାତ୍ରଛାତ୍ରୀ ସମସ୍ତେ ମିଶିକି ଏହି ପୂଜାରେ ଉପସ୍ଥିତ ରହୁ ପୂଜା ରେ ପୁଷ୍ପାଞ୍ଜଲି ଦେଉ